ହଁ ଆମର ବାରିଆଡ଼େ ଅଛି ଇଏ ଗଛ୍ମାନ ଅଛେ ଚଢ଼େଇମାନେ ରହେସନ୍ ଆଉ ବହୁତ୍ ପ୍ରକାର ଚଢ଼େଇ ଆସନ୍ ସେନୁ ରହେସନ୍ ଗଛ୍ମାନ ଜଗା ହେଇଛି ହେନ୍ତାଟା ଆରୁ ଗୁଡ଼ାମାନ ହେଲେ କରା ହେଇଛି ସେ ଗୁଡ଼ାକେ ଆସିକିରି ସେ ସବୁ ଚଢ଼େଇମାନ୍ ରହେସନ୍ ଆରୁ ବହୁତ୍ ପ୍ରକାର ଚଢ଼େଇମାନେ ଆସନ୍ ଯାହା କି ଆମର ତାଙ୍କର୍ ଲାଗି ଦାନା ଫାନା ରଖି ଦେସୁ ଖୁଦ୍ ଖୁଦା ଇଟା ମାନେ ଦେଲେ ପାରାମାନେ ଆସନ୍ ଆସନ୍ ବହୁତ ବଢ଼ିଆ ଲାଗ୍ସି ଆରୁ ସେଇଟା ଦବାର୍ ଲାଗି ବୋଲି କରି ପାରାମାନେ ଆସନ୍ ଆଉ ଗଛ୍ମାନେ ବି ହେନ୍ତାଟା ମାନେ ଲଗା ହେଇଛି ସବୁ ସେ ଗଛ୍ମାନଙ୍କୁ ଗୁଡ଼ାମାନ କରାହେଇଛି ଆଉ ସେନୁ ତାଙ୍କର ଲାଗି ବହୁତ୍ ପ୍ରକାର ଫଲ୍ମାନ ଅଛି ଯେନ୍ତା କି ଚଢ଼େଇମାନେ କୁ ପସନ୍ଦ ହେ ପକ୍ଷୀମାନଙ୍କୁ ତା'ପରେ ସେଇଟାମାନେ ଖାଇ ଆସନ୍ ତାଙ୍କର ଲାଗି ଆମେ ଚୁଲ୍ ଦାନା ହେଇଟା ମାନ ଦିଆ ହେସି ଆସନ୍